ଆମ ବଗିଚାରେ ମୁଁ ଗଛ ଲଗେଇବା ସଙ୍ଗେସଙ୍ଗେ ପନିପରିବା ଚାଷ ମଧ୍ୟ କରିଥାଏ ଏବଂ ପନିପରିବା ଚାଷ କରିବାପାଇଁ ମୁଁ ପସନ୍ଦ ମଧ୍ୟ କରେ କାରଣ ପନିପରିବା ଚାଷଦ୍ବାରା ଆମେ ସତେଜ ପନିପରିବା ପାଇଥାଉ ଗୋଟେ ଫ୍ରେଶ୍ ପନିପରିବା ଘରରେ ଆମେ ସକାଳେ ପାଇଥାଉ ଯାହାକି ଲୋକ ବି ପତ୍ରକୋବି ବାଇଗଣ ଏବଂ ଟମାଟୋ ମୁଁ ପସନ୍ଦକରେ ଆମ ଘର ବଗିଚାରେ ତାହାକୁ ଆଉ ଚାଷ କରି ମଧ୍ୟ ଅଛି ସେଇ ପନିପରିବା ଆମେ ସବୁବେଳେ ସକାଳେ ପାଇଥାଉ ଏବଂ ଅଧିକ ଫଳହେଲେ ଆମେ ତାକୁ ବାହାରେ ମଧ୍ୟ ବିକ୍ରି କରିବାପାଇଁ ନେଇଥାଉ ଯେହେତୁ ଫ୍ରେଶ୍ ପନିପରିବାକୁ ସମସ୍ତେ ପସନ୍ଦ ମଧ୍ୟ ମଧ୍ୟ କରିଥାନ୍ତି ଏବଂ ନିହାତି ଭାବରେ କିଣିକି ନେଇଥାନ୍ତି ସେଥିଯୋଗୁଁ ଏହି ପନିପରିବାକୁ ମୁଁ ଆମ ବଗିଚାରେ ଚାଷ କରିଥାଏ ଏବଂ ଗଛକୁ କହିବାକୁ ଗଲେ ଗଛ ଆମକୁ ଛାଇ ଦେଇଥାଏ ସେଥିପାଇଁ ମୁଁ ଆମ୍ବଗଛ ଜାମ୍ବଗଛ ଏବଂ ଅମୃତଭଣ୍ଡା ଗଛକୁ ବିଶେଷକରି ଭଲପାଏ ସେଥିପାଇଁ ସେଇ ଗଛଗୁଡ଼ାକ ଆମ

ବଗିଚାରେ ମୁଁ ଲଗାଇଥାଏ